ଆମ ବଉଦ ଜିଲ୍ଲାର ଲୋକପ୍ରିୟ ଖାଦ୍ୟ ହେଲା ଚାଉଳ ବରା ଏହି ଚାଉଳ ବରାର ପ୍ରସ୍ତୁତି ହେଲା ପ୍ରଥମେ ଚାଉଳକୁ ବତୁରା ଯାଇ ଶିଳରେ ବଟାଯାଇଥାଏ ଏଥିରେ ଧନିଆ ପତ୍ର ପିଆଜ ଜୁଆଣି ଇତ୍ୟାଦି ପକାଯାଇଥାଏ ତା'ପରେ ଏହାକୁ କଡ଼େଇରେ ତେଲ ଗରମ କରି ଛଣା ଯାଇଥାଏ ଏବଂ ସୁସ୍ଵାଦୁ ଭାବରେ ପରଷା ଯାଇଥାଏ ବଉଦ ଜିଲ୍ଲାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଆମର ଶିବଦଣ୍ଡ ରାମଲୀଳା କୃଷ୍ଣଲୀଳା ଇତ୍ୟାଦି ପ୍ରଧାନ ଏହି ସାଂସ୍କୃତିକ ମହତ୍ୱ ବହ ବହନ କରୁଥିବା ବଉଦ ଜିଲ୍ଲା ଆଜି କିନ୍ତୁ ସାଂସ୍କୃତିକ କାର୍ଯ୍ୟନୁଷ୍ଠାନରୁ ଅବହେଳିତ ହୋଇଛି